ହ୍ୟାଲୋ ମୁଁ ତଳପଡ଼ା ସାହିରୁ କହୁଥିଲି ମୁଁ ଆପଣଙ୍କର ଏଜେନ୍ସିରୁ କିଛି ଖାଦ୍ୟ ଅର୍ଡ଼ର୍ କରିଥିଲି ଯେପରିକି ଆମର ଗୋଟେ ଚପାତି ଦୁଇଟି ନାନ୍ ବର୍ତ୍ତମାନ ମୁଁ ଚାହୁଁଛି କିଛି ଅଧିକ ଖାଦ୍ୟ ଅର୍ଡ଼ର୍ କରିବା ପାଇଁ ତ ମୁଁ ମୁଁ ଚାହେଁ ତିନୋଟି ଚପାତି ଏବଂ ପାଞ୍ଚଟି ନାନ ଅର୍ଡ଼ର୍ କରିବା ପାଇଁ ଏଟା କେମିତି କ'ଣ ହବ ଆଉ ମୁଁ ତ ପଇସା ପେମେଣ୍ଟ କରିଦେଇଛିି ନେକ୍ସଟ୍ ଟାଇମ୍ କେମିତି ପଇସା ପେମେଣ୍ଟ କରିବି ବା ସେ ଜିନିଷ ଡେଲିଭରି ହେଲା ପରେ ତାକୁ ପଇସା ପେମେଣ୍ଟ କରିବି